ଆମେ ସାଧାରଣତଃ ଗଛ ସବୁ ଫାର୍ମମାନଙ୍କରୁ ଆଣିଥାଉ ଏବଂ ନିଜେ ବି ଗଛ ଲଗେଇଥାଉ ବାରି ଘରରେ ସବୁ ତାକୁ ସବୁ ଯତ୍ନ ନେବାକୁ ହେଲେ ତାକୁ ଭଲ ଜାଗା ଦେଖି ଆଣି ଗାତକରି ତାକୁ ପୋତିବା ସବୁବେଳେ ଗଛକୁ ପାଣି ଦେବା ଏବଂ ଗଛରୁ ଯଦି ପୋକ ଲାଗୁଛି କିମ୍ବା ଗଛ ପତ୍ର ଝଡ଼ା ଦେଉଛି ନିହାତିକ ଭାବରେ ଫାର୍ମର ଯେଉଁମାନେ ଅଛନ୍ତି ସେମାନଙ୍କଠାରୁ ବୁଝିବା ଏବଂ ଗଛ କେମିତି କ'ଣ ପୋକ ନଲାଗିବେ ପୋକମରା ଔଷଧ ଆଣିବା ଦେବା ଏବଂ ଗଛର ଚାରି ପାଖରେ ଗାଈ ଗୋରୁ ପଶୁପକ୍ଷୀ ପଶୁ ଯେମିତିକି ଗଛକୁ ଖାଇ ନପାରିବେ ସେମାନଙ୍କ ପାଇଁ ବାଡ଼ କରିବା ବାଡ଼ ବନେଇବା ପାଚେରୀ ବନେଇବା ଗଛକୁ ସୁରକ୍ଷିତରେ ରଖିବା ଡେଲି ସବୁବେଳେ ପାଣି ନିହାତି ତା'ର ଗଛର ଯେତିକି ପାଣି ପିଇବାର ଆବଶ୍ୟକୀୟ ସେତିକି ସମୟ ପାଣି ଦେବା ଏବଂ ଗଛକୁ ହୃଷ୍ଟପୃଷ୍ଟ କରିକି ବଢ଼େଇବା ଗଛଟିକି ଗଛଟିକି କୌଣସି ପତ୍ର ଯେମିତିକି ପୋକ ନ ଲାଗିବ ଏବଂ ସାର ଗଛଟା କେମିତି ଶୀଘ୍ର ବଢ଼ିବ ସେ ସବୁ ବାବଦରେ ସାର ଆଣିବା ସାର ସାର ତା' ଗଛ ଖୋଳି ଗଛର ଚାରିପଟରେ ଖୋଳି ମାଟିରେ ମାଟି ଖୋଳି ଚାରିପଟେ ଗୋଟେ ବନ୍ଧା କରି ସାର ଟିକିଏ ଦେଇ ପାଣି ଦେବା ପାଣି ଦେବା ଯେମିତିକି ତାହା କଣ୍ଟ୍ରୋଲ ତା' ମାପରେ ପାଣି ଦେବା ଅଧିକ ଦେଲେ ଗଛ ମରି ଯାଇପାରେ କିନ୍ତୁ ଗଛଟିର ଯତ୍ନ ନେବାକୁ ହେଲେ ମଣିଷର ଯେମିତି ଯତ୍ନ ନେଉଛନ୍ତି ଗଛଟା ବି ସେମିତି ଦରକାର କାହିଁକିନା ଗଛରୁ ଆମେ ବହୁତପ୍ରକାର ଲାଭ ବି ପାଉ ଏବଂ ଲାଭ ମଧ୍ୟ ଗଛଟି ହେଉଛି କୌଣସି ଗଛ ପଣସ ଗଛ ଆମ୍ବ ଗଛ କିଛି ପଇସା ମଧ୍ୟ ପାଇଥାଉ ଏବଂ ନିଜ ପାଇଁ ଉପ ଉପକୃତ ହେଇଥାଉ ତେଣୁକରି ଗଛଟି ଦାୟିତ୍ୱବାନ ସହକାର ଭଲ ଭଲସେ ଆମେ ଦାୟିତ୍ୱ ନେଇଥାଉ ହୃଷ୍ଟପୃଷ୍ଟ କରିଥାଉ ଯେମିତି କୌଣସି ପୋକ ନ ଲାଗିବ ଏବଂ ଯେମିତି କୌଣସି ପତ୍ର ନ ଛଡ଼ା ନ ଦେବା ରୋଗୀଣା ଗଛ ନ ହେବା ସେଥିପାଇଁକି ଆମେ ନିହାତି ଆମ ଗାଁ ଫାର୍ମର ଫାର୍ମର ଯେଉଁ ବଡ଼ ବଡ଼ ଫାର୍ମର ଅଛନ୍ତି ସିଏ ସେଠାକୁ ଯାଇକରି ଏଗ୍ରିକଲଚର ଦ୍ଵାରା ତାଙ୍କୁ ବୁଝାବୁଝି କରି ଗଛଟା କେମିତି ହୃଷ୍ଟପୃଷ୍ଟ ହବ କେମିତି ବଢ଼ିବ ଶୀଘ୍ର ଗଛଟା କେମିତି ଶକ୍ତ ରହିବ ଟାଣ ରହିବ ଏସବୁ ବାବଦରେ ତାଙ୍କୁ ଆମେ ବୁଝାବୁଝି କରି ଇଏ ସିଏ ଯେଉଁ ପ୍ରୋସେସ୍ଯାକ କୁହନ୍ତି ଆମେ ସବୁ ପ୍ରୋ ପ୍ରୋସେସ୍ରେ କରୁ ଷ୍ଟେପ୍ ଆମେ ଷ୍ଟେପ୍ ବାଇ ଷ୍ଟେପ୍ କରୁ କାହିଁକିନା ଏମିତି ନ କଲେ ଗଛଟା ହୁଏତ ମରି ପା ମରି ଯାଇପାରେ ସୁସ୍ଥ ନ ଅସୁସ୍ଥ ହୋଇଯାଏ ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଯେମିତି ମେଡ଼ିସିନ୍ ଆମର ଦରକାର ସେମିତି ଉତ୍ତମ ଗଛଟି ପାଇଁ ତା' ପାଇଁ ବି ମଧ୍ୟ ସେମିତି ଗଛଟି ପରାମର୍ଶ କରି ଏବଂ ଔଷଧ ଆଣି ତା'ର ଭଲ ସେ କେୟାର ନେଇ ଡେଲି ପାଣି ଦେବା ଗଛଟି ଦେଇ ହୃଷ୍ଟ ପୃଷ୍ଟ କରିକି ରଖିଥାଉ